ଆଧୁନିକ ଆର୍ଥିକ ଠିକ୍ ଅଭିଭୁକ୍ତି ଘଟିଥାଏ ଯେତେବେଲେ ଏକ ଆର୍ଥିକ ପ୍ରିୟ ପ୍ରଗତିମାନ ଆଚରଣ ପରବର୍ତ୍ତନ ଏବଂ ସାମାଜିକ ଚିନ୍ତାଧ୍ୱାରା ବିକାଶ ହେତୁ ଦୀର୍ଘ ସମୟ ମଧ୍ୟରେ ସାମଗ୍ରୀ ଏବଂ ସେବା ଉତ୍ପାଦନ ବୃଦ୍ଧି କରିବା ପାଇଁ ଗ୍ରେଟ୍ ବ୍ରିଟ୍ରେନ୍ ଆଣ୍ଡ ଅମେରିକା ପରି ଦେଶରେ ଆଧୁନିକ ଆର୍ଥିକ ବିକାଶ ପୂର୍ବଶିଳ୍ପ ଆମ ସମୟରେ ଆରମ୍ଭ ହୋଇଥିଲା ପର୍ଯ୍ୟଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପର୍ଯ୍ୟଟନ ସୁରକ୍ଷା ସେବା ଏବଂ ପର୍ଯ୍ୟ ପରିବହନ ମଧ୍ୟରେ ଏଥି ମାନଙ୍କରେ ଜୀବନ ପାଇଁ ଉପଯୋଗୀ ଏକ ଲାଭଦାୟକ ସମାପ୍ତ ଜିନିଷ ଅନୁଭୁତି ଏବଂ ସହିତ ଜାତୀୟ ଏବଂ